କୃଷକମାନେ ସାଧାରଣତଃ ବିଭିନ୍ନ ପ୍ରକାରର ଚାଷ କରିଥାନ୍ତି କିନ୍ତୁ ଆମ ଦେଶ ଯେତେବେଳେ କୃଷି ପ୍ରଧାନ ଦେଶ ସେଥିପାଇଁ ସାଧାରଣତଃ ଆମ ଦେଶରେ କିମ୍ବା ଆମ ଅଞ୍ଚଳରେ ଧାନ ଚାଷଟି ବେଶୀ ଭଲ ଭାବରେ ହୋଇଥାଏ ଆଉ ଲୋକମାନେ ସାଧାରଣତଃ ସମ୍ଭବ ସିଜିନରେ ଅପେକ୍ଷା କରିଥାନ୍ତି ଧାନଟି କେମିତି ଭଲ ବେଶୀ ଅମଳ ହେବ ତାସହିତ ଆଉ କିଛି ଅଞ୍ଚଳରେ ମଧ୍ୟ ଆଖୁ ପାଇଁ ବି ଲୋକ ନିର୍ଭର କରନ୍ତି ଆଖୁ କେମିତି ଆଉ ତାସହିତ ଆମ ଅଞ୍ଚଳରେ ତ ନଦୀ କୂଳ ଅଞ୍ଚଳ ମହାନଦୀ ଆମ ଅଞ୍ଚଳ ଦେଇକି ଯାଇଛି ମହାନଦୀ କାଠଯୋଡ଼ି ଯାଇଛି ସେଥିପାଇଁ ଆମର ଲୋକ ବହୁତ ପନିପରିବା ଚାଷ ମଧ୍ୟ କରିଥାନ୍ତି ଆଉ ପନିପରିବାରୁ କେମିତି ଭଲ ଦୁଇ ପଇସା ରୋଜଗାର ହୋଇପାରିବ ଆଉ ସେଥିପାଇଁ ସେ ଭଲ ଭାବରେ ପନିପରିବା ଚାଷ କରିଥାନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ପନିପରିବା ଧାନ ଆ ଆଖୁ ଏଇସବୁକୁ ସେ ଭଲ ଭାବରେ କେମିତି ଅମଳ କରିପାରିବେ ତା ଉପରେ ଗୁରୁତ୍ୱ ଦେଇଥାନ୍ତି